ସ୍ଵୟଂ ସହାୟକ ଗୋଷ୍ଠୀ ହେଉଛି ଝିଅ ପିଲା ମାନଙ୍କର ଏକ କମର୍ସିଆଲ ସ୍ଵୟଂ ସ୍ଵୟଂ ସହାୟକ ଗୋଷ୍ଠୀରେ ଝିଅ ପିଲା ମାନେ କି ନାରୀ ଜାତି ମାନେ ବିବାହିତ ନାରୀ ଏବଂ କୌଣସି ଝିଅ ଅବିବାହିତ ଝିଅ ସେମାନେ ସ୍ଵୟଂ ସହାୟକ ଗୋଷ୍ଠୀ ରେ ମିଶି ସେମାନେ ନିଜ ନିଜର ଗୋଡ଼ରେ ଠିଆ ହୋଇଥାନ୍ତି ଏବଂ ନିଜ ନିଜେ ନିଜ ଉପରେ ନିର୍ଭର କରି ଚଳିଥାଆନ୍ତି ସେମାନେ କାହାର ଉପରେ ନିର୍ଭର କରନ୍ତି ନାହିଁ ଏବଂ କାହା ପଇସାରେ ମଧ୍ୟ ଚଳନ୍ତି ନାହିଁ ନିଜ ଗୋଡ଼ରେ ନିଜେ ଠିଆ ହୁଅନ୍ତି ଏବଂ ନିଜ ଦ୍ଵାରା ନିଜେ ନିଜର ଗୋଡ଼ରେ ପଇସା ହାତରେ ଇନକମ୍ କରିକି ସେମାନେ ଚଳି ଥାଆନ୍ତି